ଯାଉନି ଯିବାଲ ବିଜାର୍ ଲାଗିଲାଣି ମୋତେ ଡ୍ୟାନ୍ସ ତ ଏବେ ଆରମ୍ଭ ହବାର ନାଇଁ ତ ହଁ ଦୋକାନ ଯିବା ମିଠା ପିଟା ଖାଇବା କ'ଣ ଖାଇବୁ ବେକାରୀରେ ଯିବା କି ବେକାରୀରେ ଯିବା ସେ ମୁଇଁ ଗୁଟେ ବଲ୍ ଦୋକାନ ଦେଖିଥିଲ ସାବନାନ୍ତି ସେଠି ଡିଅର୍ ପାର୍କ ଯିବା ଲୋକ ଆଉଥିବେ ହେଲେ ସେଠି ଡିଅର୍ ପାର୍କ ଯିବା ଲୋକ ଆସୁଥିବେ ଦେଖିଛି ଭଲ୍ ଥିବ ହ ହଏ ଛେନାପୋଡ଼ ଖାଇବୁ କି ଗୁଲାପଜାମୁ ଖାଇବୁ କ'ଣ ଖାଇବୁ କି ନା କେକ୍ ଖାଇବୁ କ'ଣ ଖାଇବୁ କହ ଗୁଲାବଜାମୁନ୍ ଏଠି ଇଏ ନାଇଁ ଲୋ ଗୁଲାବଜାମୁନ୍ ଅଲଗାଟେ ଅଛି ଇଏ ସେଠି କରାଇନେ ଅଛି ଆର ଗୋଟେ ଦୋକାନରେ ଅଛି ସେଆଡ଼େ ଯିବା ସେଆଡ଼େ ଯାଇକରି ଇଆଡ଼େ ଖାଇବା ହେଲା ହଉ ସେଆଡ଼େ ବୁଲି ସେ ଟାଇମ୍ ଓଭର୍ ଟାଇମ୍ ହେଇନାଇଁ କିି ନାଇଁ ଟିକେ ଏଉ ଟାଇମ୍ ସିଆଡ଼େ ଯାଇକିନା ସେ ମୁଁ କେକ୍ ସେଠି ମିଳିବ ନାଇଁକି ନାଇଁ ସିଆଡ଼େ ଯିବା ବୁଲିକିନା ଆସବା ଆରୁ ସିଆଡ଼େ କ'ଣ କ'ଣ ଦେଖବା ଖାଇ ଖାଇ ଇଆଡ଼େ ଆସବା ଆରେ ହବ ନାଇଁ କି ସାର୍ ମାନେ ତ ଆସିନାହାନ୍ତି ଆରୁ ସେ ନେଇକି ଆଉ ଏଠି ବିିଜାର ଗୋଟେ ଲାଗବୋ ଆଉ ଆରେ ଝିଅମାନେ ତ ଆସୁନାହାନ୍ତି କିଏବି ନେଇକି ହଏ ଚାଲି ଚାଲି ଯିବା ଲୋ ସେ ଇଏ ବାଇକ୍ରେ ଯିବା ନା ଏଇନେ ବିଜାର ଗୋଟେ

ହଏ ଚାଲି ଚାଲି ଯିବା ମଜା ଗୋଟେ ଅଲଗା ନେଇକି ଟାଇମ ବି ଇଏ ହବ ହଉ ସିଆଡ଼େ ତ ଆସିନଥିବେ କିଏ ବି

ହଏ କିରା କିଣିବୁ ତା କେମିତି ଲୋ ଏ ସାବୁନ ଯାକ କେଉଁଟା ଲଗାଇବାଟା ସେ ପେନଞ୍ଚେ ଷ୍ଟୋ ସାମରେ ଟିକେ ଯିବା ଖାଇଖାଇ ଯିବା ଆରୁ ସିଆଡ଼େ କିଣିବା ଟିକେ ଇଏ ମୋତେ ନାଇଁଲୋ ଫୁଲ ଇଏ କରବାଟା କିଣିବା ହାଁ ହେଇଟିଲ ସି ଦୋକାନରେ ଅଛି ସି ଦୋକାନରେ ଯ ବାକି ହ ଆ

ନାଇଁଲୋ ସେ ଇଏ ନାଇଁ ଭଲଚି ନାନି ସେ ଦୋକାନରେ ବି ନାଇଁ ଆରୁ ଗୋଟେ ଦୋକାନରେ ଯାଇକିନା ପଚାରବାକେ ହଁ ଯିବା